ଆମ ଅଞ୍ଚଳରେ ଗରମ ସମୟରେ ଜଳବାୟୁ ଜଳ ତ ଶୁଖି ଯାଉଛନ୍ତି ପାଣି ପାଣି ଶୁଖି ଯାଉଛନ୍ତି ସେତେବେଳେ ଗରମ ଟାଇମ୍ ବାୟୁଟା ବି ସେତେ ଗରମ ଯାଉଛନ୍ତି ବର୍ଷା ଟାଇମ୍ରେ ବହୁତ ବର୍ଷା ହେଉଛି ସବୁବେଳେ ପାଣି ରହୁଛନ୍ତି ନାଳ ଖଲମରେ ଆହୁରି ଥଣ୍ଡା ଟାଇମ୍ରେ ବି ପାଣି ରହୁଚି ବ ମିଡ଼ିୟମ୍ ରହୁଛି ନା ବେଶୀ ନା କମ ଆଉ ଗରମ ଟାଇମ୍ରେ ଗରମ ଟାଇମ୍ରେ ସବୁ ନାଳ ନଦୀ ନାଳ ସବୁ ଶୁଖିଯାଉଛି ଅଳ୍ପ ପାଣି ରହୁଛନ୍ତି ସେଇଠି ଆଉ ଏମିତିକି ବର୍ଷା ଟାଇମ୍ରେ ତ ଅଧିକ ବର୍ଷା ହେଉଛନ୍ତି ଆମ ଅଞ୍ଚଳରେ ବହୁତ ବର୍ଷା ହେଉଛନ୍ତି ଧାନ ଚାଷ କରୁଛ ଲୋକମାନେ ସବୁକଛି କରୁଛନ୍ତି ସେ ବର୍ଷା ପାଣିରେ ଏକା ଧାନ ଚାଷ କରୁଛନ୍ତି ଲୋକମାନେ ଚାଷ କରୁଛନ୍ତି ଭଲ ସେସବୁ ଠିକ୍ ଅଛି ଗରମ ଅଧିକ ଗରମ ପଡ଼ୁଛି ଥଣ୍ଡା ଟାଇମ୍ରେ ମଧ୍ୟ ଥଣ୍ଡା ପଡ଼ୁଛି ସେମିତି ଆମ ଅଞ୍ଚଳର ହେଉଛି